ମୋର ସବୁଠାରୁ ଲମ୍ବା ଏବଂ ସୁନ୍ଦର ହାଇକିଂ ଜାଗା ହେଉଛି କପିଳାସ ଏଠାରେ ମହାଦେବ ପୂଜା ପାଆନ୍ତି ଏବଂ ଏଥିରେ ଶହେ ତେରଶହ ବାଉନଟି ପାହାଚ ଅଛି ଯେଉଁଥିରେ ଚଢ଼ିକି ଉପରକୁ ଯିବାକୁ ପଡ଼େ ଏବଂ ଏଥିରେ ଅନେକଗୁଡ଼ିଏ ଝରଣା ମଧ୍ୟ ଦେଖିବାକୁ ମିଳେ ଏବଂ ବହୁତ ଛାଇ ଜାଗା ଯେତେବେଳେ ପାହାଡ଼କୁ ଚଢ଼ିକି ଯିବ ସେ ସମୟରେ ଝରଣାାଳ କୁଳୁକୁଳୁ ଶବ୍ଦ ମଧ୍ୟ ଶଭେ ଏବଂ ଯେତେବେଳେ ପାହାଡ଼ ଉପରକୁ ଚଢ଼ିଯାଇଥିବ ସେହି ସମୟରେ ଯେତେଳେ ସୂର୍ଯ୍ୟାସ୍ତ ଦେଖିବ ଏହାର ଦୃଶ୍ୟ ବହୁତ ସୁନ୍ଦର ଲାଗେ